ଆମ ଅଞ୍ଚଳର ଷ୍ଟାଡ଼ିୟମ୍ ବା ଏରିନା ଗ୍ରାଉଣ୍ଡର କିଛି ବ୍ୟବସ୍ଥା ନାହିଁ ବର୍ତ୍ତମାନ କିନ୍ତୁ ମୁଁ ଜାଣିଛି ଆମ ବାଲିମେଳାର ବାଲିମେଳା ତ ଆମ ସହର ନୁହେଁ କିନ୍ତୁ ହେଲେ ବି ସେଇଟା ଜାଣିଛି ଖେଳ କୁଡ଼ିଆ ଥିବା ଦ୍ୱାରା କିମ୍ବା କତ୍ତୃପକ୍ଷ ଥିବା ଦ୍ୱାରା ଖେଳର ପ୍ରତ୍ୟେକ ଅନ୍ତର୍ଜାତୀୟ ଖେଳ ସବୁ ସେସବୁ ଖେଳ ପଡ଼ିଆରେ ଖେଳିବାକୁ ସୁଯୋଗ ମିଳିଥାଏ ଏବଂ କ୍ରୀଡ଼ା କତ୍ତୃପକ୍ଷ ତରଫରୁ ଖେଳିବା ପାଇଁ ଯେଉଁ ସାମଗ୍ରୀ ଦରକାର ହେଇଥାଏ ସେସବୁ ସାମଗ୍ରୀ ଆମକୁ ସହଜରେ ମିଳିଥାଏ ବିନା ଦେୟରେ ବିନା ପଇସାରେ ଆମକୁ ମିଳିଥାଏ ଏବଂ ଷ୍ଟାଡ଼ିୟମ୍ ଥିବା ଦ୍ୱାରା ଲୋକମାନଙ୍କର ସେହି ଖେଳକୁ ଉପଭୋଗ କରିବା ଦ୍ୱାରା ଦର୍ଶକ ମାନେ ବସିବାକୁ ସୁବିଧା ହେଇଥାଏ ତାଙ୍କର ଆମ ଯେଉଁ ଅଞ୍ଚଳ ଗାଁ ଗହଳିର ଅଞ୍ଚଳରେ ଷ୍ଟାଡ଼ିୟମ୍ ନଥିବାରୁ ଲୋକମାନେ ଶାନ୍ତିରେ ବସିକି ଖେଳକୁ ଉପଭୋଗ କରିପାରୁନାହାନ୍ତି କିନ୍ତୁ ଯଦି ଖେଳ ପଡ଼ିଆ ଷ୍ଟାଡ଼ିୟମ୍ ଥିବ ତା'ହେଲେ ଦର୍ଶକ ମାନେ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ବି ବହୁତ ସୁବିଧା ହେଉଛି ସେମାନେ ବସିକି ଖେଳଟିକୁ ଏନ୍ଜୟ କରିପାରନ୍ତି ଖେଳ ପଡ଼ିିଆ କ୍ରୀଡ଼ାର କତ୍ତୃପକ୍ଷ ତରଫରୁ ବହୁତ ଖେଳର ଅବଗତ ମାନେ ଖେଳର ଯେଉଁ ଖେଳ କି ଆମେ ଜାଣିନଥାଉ ବହୁତ ଖେଳ ଖେଳିବାର ସୁଯୋଗ ତାଙ୍କ କ୍ରୀଡ଼ାର କତ୍ତୃପକ୍ଷରୁ ଆମକୁ ଦିଆଯାଇଥାଏ ଏବଂ ସେ ଖେଳକୁ ଆମେ ବି ଉପଭୋଗ କରିପାରୁ ଖେଳିପାରୁ